ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଧାର୍ମିକ ପର୍ବ ପାଳନ କରାଯାଏ ସେଥିମଧ୍ୟରୁ ରଜ କୁମାର ପୂର୍ଣ୍ଣିମା ଏବଂ ଦୂର୍ଗା ପୂଜା ହେଉଛି ଅନ୍ୟତମ ରଜରେ ସବୁ ସୁନ୍ଦରୀ ଝିଅମାନେ ରଜ ଦୋଳି କରି ସେଥିରେ ଝୁଲିଥାନ୍ତି ରଜରେ ଝିଅମାନେ ପ୍ରାୟତଃ କୌଣସି କାମ କରନ୍ତି ନାହିଁ ସେମାନେ ରଜରେ ଦୋଳି ଝୁଲନ୍ତି ପୋଡ଼ ପିଠା ଖାଆନ୍ତି ପାନ ଖାଆନ୍ତି ଇତ୍ୟାଦି ସବୁ କରିଥାନ୍ତି ରଜରେ ଆ ପ୍ରାୟତଃ ଝିଅମାନେ ରଜ ଦୋଳିକୁ ସୁନ୍ଦର ଭାବରେ ସ ସଜେଇ ପୋଡ଼ ପିଠା ଖାଇଥାନ୍ତି ପାଦରେ ଅଳତା ଲଗେଇ ସେମାନେ କଦଳୀ ପଟୁଆ ପିନ୍ଧି ଚାଲିଥାନ୍ତି ରଜରେ ଚପଲ ପିନ୍ଧିବା ମନା ରଜରେ ଝିଅମାନେ ପ୍ରାୟତଃ ପାନ ଖାଆନ୍ତି ସୁନ୍ଦର ଭାବରେ ପାନ ତିଆରି କରି ତାକୁ ତାକୁ ଝିଅମାନେ ଖାଆନ୍ତି ରଜ ଦୋଳିରେ ଝୁଲି ଝିଅମାନେ ବିଭିନ୍ନ ପ୍ରକାର ର ରଜ ଗୀତ ଗାଇ ଆନନ୍ଦରେ ରଜକୁ ସେଲିବ୍ରେଟ କରିଥାନ୍ତି ପ୍ରାୟତଃ ଦୁର୍ଗା ଦୁର୍ଗା ପୂଜାରେ ଦୁର୍ଗା ମା'ଙ୍କୁ ଦୁର୍ଗା ମା'ଙ୍କ ମେଢ଼ରେ ଦୁର୍ଗା ପୂଜା ବହୁତ ଭଲ ଭାବରେ ଜମିଥାଏ ଦୁର୍ଗା ପୂଜାରେ ଦୁର୍ଗା ମାତାଙ୍କ ଦୁର୍ଗା ମାତା ନବ ଦୁର୍ଗା ମାତା ଧରାପୃଷ୍ଠକୁ ଆସିଥାନ୍ତି ଆସିଥାନ୍ତି ଅସୁରମାନଙ୍କୁ ଦମନ କରିବା ପାଇଁ ପୃଥିବୀ ପୃଷ୍ଠରେ ରହିଥିବା ରହିଥିବା ଅଶୁଭ ଲୋକମାନଙ୍କୁ ସେମାନେ ଦୂରେଇ ଦେଇଥାନ୍ତି ଦୂର୍ଗା ପୂଜାରେ ଦୂର୍ଗା ମା ସ୍ୱୟଂ ଧରାପୃଷ୍ଠକୁ ଅବତରଣ କରିଥାନ୍ତି ଦୂର୍ଗା ପୂଜାରେ ସମ ସମସ୍ତେ ନୂଆ ପୋଷାକ କିଣିଥାନ୍ତି ଦୂର୍ଗା ପୂଜାକୁ ବହୁତ ଭଲ ଭାବରେ ସେଲିବ୍ରେଟ କରାଯାଏ ଆମ ଅଞ୍ଚଳରେ ପ୍ରାୟତଃ ରଜ ଏବଂ ଦୂର୍ଗା ପୂଜାକୁ ବହୁତ ଭଲ ଭାବରେ ସେଲିବ୍ରେଟ କରିଥାନ୍ତି ରଜରେ ଝିଅମାନେ ନୂଆ ପ୍ରକାରର ଜାମା ପୋଷାକ କିଣି ତାକୁ ପରିଧାନ କରି ରଜ ଦୋଳିରେ ଝୁଲିଥାନ୍ତି ଝିଅଠାରୁ ବୋହୁ ପର୍ଯ୍ୟନ୍ତ ସମସ୍ତେ ରଜି ଦୁର୍ଗା ପୂଜାଙ୍କୁ ଦୁର୍ଗା ପୂଜା ବେଶ ଭଲ ଭାବରେ ଭଲ ଭାବରେ ସେଲିବ୍ରେଟ କରିଥାନ୍ତି ର ରଜରେ ସେ ଝିଅମାନେ କୌଣସି ପ୍ରକାର କାମ କରନ୍ତି ନାହିଁ ସବୁ କାମ ପୁଅମାନେ କରନ୍ତି ରଜରେ କିଛି ବି କିଛି ପନିପରିବା କଟାକଟି କରନ୍ତି ନାହିଁ ମାଟି ମା'ଙ୍କୁ ସେଥିରେ ରଜରେ ମାଟି ମା'ଙ୍କୁ ପ୍ରାୟତଃ ପୂଜା କରାଯାଏ ମାଟି ମା'ଙ୍କୁ ଆମେ ସେଇଦିନ ସୁରକ୍ଷା ଦେଇଥାଉ ମାଟି ମା'ଙ୍କୁ ସେଇଦିନ ଆମେ ଶାନ୍ତିରେ ଶାନ୍ତିରେ ରଖିଥାଉ ସବୁଦିନ ସବୁଦିନ ପରି ରଜରେ ପୋଡ଼ପିଠା ହଉଛି ମୁଖ୍ୟତଃ ପୋଡ଼ପିଠା ଏବଂ ରଜ ପାନ ମୁଖ୍ୟତଃ ରଜରେ ରଜଦିନ ପୋଡ଼ପିଠା ଏବଂ ପାନ ଖାଇବା ଖାଇବା ନିଶ୍ଚିନ୍ତ ଯଦି ରଜରେ ପୋଡ଼ପିଠା ଆଉ ପାନ ନହେଲା ତାହେଲେ ରଜର କିଛି ମଜା ନାହିଁ ରଜରେ ସମସ୍ତ ଝିଅମାନେ ବହୁତ ଆନନ୍ଦରେ ରଜକୁ ସେଲିବ୍ରେଟ କରିଥାନ୍ତି ରଜରେ ନୂଆ ପୋଷାକ ପରିଧାନ କରି ରଜ ଦୋଳିରେ ଗୀତ ରଜର ବିଭିନ୍ନ ପ୍ରକାର ଗୀତ ଗାଇ ଗାଇ ସେମାନେ ଝୁଲିଥାନ୍ତି ରଜ ଦୋଳିକୁ ସେମାନେ ପ୍ରାୟତଃ ସୁନ୍ଦର ଭାବରେ ସଜେଇଥାନ୍ତି ଏବଂ ସେଥିରେ ଝୁଲିଥାନ୍ତି ରଜରେ କୌଣସି କାମ ନକରି କେବଳ ରଜ ଗୀତ ଗାଇ ଦୋଳିରେ ଝୁଲି ଝୁଲିଥାନ୍ତି ଦୁର୍ଗା ପୂଜାରେ ଦୁର୍ଗା ପୂଜା ପ୍ରାୟତଃ ପୂର୍ବ ଓଡ଼ିଶାରେ ଅଧିକ ମାତ୍ରାରେ କରାଯାଏ ଦୁର୍ଗା ପୂଜାରେ ସମସ୍ତେ ନୂଆ ପୋଷାକ ପରିଧାନ କରି ଦୂର୍ଗା ପୂଜା ମଣ୍ଡପ ପୂଜା ହୁଏ ସେଠି ଦୂର୍ଗା ମା'ଙ୍କୁ ଦର୍ଶନ କରି ସେଲିବ୍ରେଟ କରିଥାନ୍ତି ଦୂର୍ଗା ପୂଜାରେ ସମସ୍ତେ ବହୁତ ସୁନ୍ଦର ଭାବରେ ମା ଦୁର୍ଗାଙ୍କୁ ଧରାପୃଷ୍ଠକୁ ଆଣିଥାନ୍ତି ଦୂର୍ଗା ପୂଜାରେ ମା ଦୁର୍ଗାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରି ସେଠାରେ ପୂଜା କରାଯାଏ ମେଢ଼ରେ ଦୁର୍ଗା ମା'ଙ୍କର ମହିଷାସୂରକୁ ତାଙ୍କ ପ୍ରତିମୂର୍ତ୍ତି ଛବି ଆଙ୍କି ସେଠି ପୂଜା କରାଯାଏ ଦୂର୍ଗା ପୂଜାରେ ବିଭିନ୍ନ ପ୍ରକାରର ମେଳା ଉତ୍ସବ ହୋଇଥାଏ ସେହି ମେଳାରେ ବିଭିନ୍ନ ପ୍ରକାରର ଧନୁଯାତ୍ରା ମଧ୍ୟ ଧନୁଯାତ୍ରା ଦୁର୍ଗା ପୂଜାରେ ବହୁତ ଏ ଦୁର୍ଗା ପୂଜାରେ ବହୁତଗୁଡ଼ିଏ ଜିନିଷ ଆସିଥାଏ ବିକ୍ରି କରିଥାନ୍ତି ସେଠି ଲୋକମାନେ ମେଢ଼ରେ ଖାଇବା ପାଇଁ ମଧ୍ୟ ବହୁତ ଗୁଡ଼ିଏ ଠେଲା ଆସିଥାଏ ରଜ ଏବଂ ଦୁର୍ଗା ପୂଜାକୁ ବହୁତ ସୁନ୍ଦର ସେଲିବ୍ରେଟ କରାଯାଏ କୁମାର ପୂର୍ଣ୍ଣିମାରେ କୁମାର ପୂର୍ଣ୍ଣିମାରେ ଝିଅ ବୋହୂମାନେ ଝିଅମାନେ ବ୍ରତ ରଖିଥାନ୍ତି ଗୋଟେ ଉତ୍ତମ ସ୍ୱାମୀ ପାଇବା ପାଇଁ